ଓଡ଼ିଶାର ଜଳବାୟୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ କେତେକ ଅଞ୍ଚଳରେ ମୌସୁମୀ ବାୟୁ ପ୍ରଭାବିତ ହୋଇଥାଏ ତ କେତେକ ଅଞ୍ଚଳରେ ଟ୍ରପିକାଲ୍ ପରିସ୍ଥିତି ଦେଖାଯାଏ ତ ଆଉ କେତେକ ଅଞ୍ଚଳରେ ଶୁଷ୍କ ଦେଖାଯାଇଥାଏ ଯେଉଁ ଅଞ୍ଚଳରେ ମୌସୁମୀ ବାୟୁ ପ୍ରଭାବିତ ହୋଇଥାଏ ସେଠାରେ ବହୁତ ଭଲ ଭାବରେ ବର୍ଷା ମଧ୍ୟ ହୋଇଥାଏ ଏବଂ ବର୍ଷା ଭଲ ଭାବରେ ହେବା ଯୋଗୁଁ ଚାଷ ମଧ୍ୟ ସେହି ଅଞ୍ଚଳରେ ଭଲ ହୋଇଥାଏ କିନ୍ତୁ ଯେଉଁ ଅଞ୍ଚଳରେ ମୌସୁମୀ ବାୟୁ ସହାୟକ ହୋଇନଥାଏ ଶୁଷ୍କ ହୋଇଥାଏ ସେହି ଅଞ୍ଚଳରେ ବର୍ଷା ମଧ୍ୟ ସଠିକ ଭାବରେ ହୁଏ ନାହିଁ ଯାହାଫଳରେ ମରୁଡ଼ି ଦେଖାଯାଏ ଏବଂ ଚାଷ ଭଲ ଭାବରେ ହୁଏ ନାହିଁ ସେଠାକାର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ମରୁଡ଼ି ଯୋଗୁଁ ସେମାନେ ଖାଇବା ପାଇଁ ଖାଦ୍ୟ ପାଇନଥାନ୍ତି ଯାହାଫଳରେ ଆମ ଅଞ୍ଚଳ ଗୁଡ଼ିକରେ କୃଷି ଆତ୍ମହତ୍ୟା ବହୁଳ ପରିମାଣରେ ଦେଖାଯାଉଛି ଏହା ସହିତ ଶୀତଦିନେ ଶୀତଦିନ ଗୁଡ଼ିକରେ ଅଧିକ ଥଣ୍ଡା ମଧ୍ୟ ହୋଇଥାଏ ଯାହାକି ଆମର ଜଳବାୟୁ ଏଥିପାଇଁ ମୁଖ୍ୟତଃ ଦାୟୀ ଅଟେ କାରଣ ଆମର ଜଳବାୟୁ ସଠିକ ପ ସଠିକ ସମୟରେ ସଠିକ୍ ପରିମାଣରେ ହେଉନଥିବା ଯୋଗୁଁ ଆମର ଶୀତଦିନ ଗୁଡ଼ିକରେ ଅତ୍ୟଧିକ ଥଣ୍ଡା ହେଉଛି ଖରା ଦିନରେ ପ୍ରବଳ ଖରା ହେଉଛି ଏବଂ ପଇଁଚାଲିଶ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେଉଛି ଯାହାକି ଆମ ସମାଜ ପାଇଁ ଉଚିତ ନୁହେଁ ଏସବୁ ଆମେ ପ୍ରକୃତିକୁ ଦୋଷ ଦେବା ନାହିଁ କାରଣ ଏସବୁ ପାଇଁ ଆମେ ନିଜେ ଦାୟୀ ଆମ ମଣିଷମାନେ ହିଁ ଦାୟୀ କାରଣ ଆମେ ଜଙ୍ଗଲକୁ ଯାଇ ସବୁ ଗଛ କାଟି ଦେଉଛେ କେବେ ଗଛଟିଏ ଯୋଗାଉ ନାହେଁ କୁହାଯାଏ ଶିଶୁଟିଏ ଗଛଟିଏ ଆମେ ଗୋଟେ ଶିଶୁକୁ ପାଳିବା ଯାହା ଗୋଟେ ଗଛକୁ ପାଳିବା ମଧ୍ୟ ତା'ଠାରୁ ମହାନ କାର୍ଯ୍ୟ ଅଟେ କିନ୍ତୁ ଆମେ ଗଛ କାଟିଦେବା ଯୋଗୁଁ ଆମର ବାଷ୍ପୀଭବନ ପ୍ରକ୍ରିୟାରେ ଉପରକୁ ଜଳ ଯାଇପାରୁନାହିଁ ଏବଂ ସେଟା ମେଘ ସୃଷ୍ଟି ବର୍ଷା ହଉନାହିଁ ବର୍ଷା ନହବା ଯୋଗୁଁ ମରୁଡ଼ି ଦେଖାଯାଉଛି ଏବଂ କୃଷକମାନେ ଅନେକ ସମସ୍ୟା ସହ ଗତି କରଛନ୍ତି ଏହା ସହିତ ଅନେକ ସମୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛିି ଏବଂ ବାତ୍ୟା ମଧ୍ୟ ସୃଷ୍ଟି ହେଉଛି ତା' ସହିତ ସମୁଦ୍ର କୂଳିଆ ଅଞ୍ଚଳରେ ଜୁଆର ଭଟ୍ଟା ଉଚ୍ଚ ଜୁଆର ଏବଂ ଉଚ୍ଚ ଭଟ୍ଟା ଆସୁଛିି ଏବଂ ଉପକୂଳ ଅଞ୍ଚଳର ଲୋକମାନଙ୍କର ଘରଦ୍ୱାର ସବୁ ପାଣିରେ ବୁଡ଼ି ଲୋକମାନେ ଅସୁବିଧା ହେଛନ୍ତି ତା' ସହିତ ପାଶ୍ଚାତ୍ୟ ଅଞ୍ଚଳ ଗୁଡ଼ିକରେ ଅତ୍ୟଧିକ ଜଳବାୟୁ ମଧ୍ୟ ଦେଖାଯାଉଛିି ଉପକୂଳ ଅଞ୍ଚଳରେ ବହୁତ ଜୋର୍ସେ ପବନ ବୋହିଥାଏ ଯାହାକି ଆମର ସମାଜକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ ଏବଂ ଆମର ଜଳବାୟୁ ପାଣିପାଗ କେମିତି ଠିକ୍ ସମୟରେ ଆସି ଠିକ୍ ପରିମାଣରେ ହେବ ସେଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ ଏବଂ ସେଥିପାଇଁ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ଆମେ ଗଛ ନ କାଟି ଗଛ ଯୋଗେଇବା ଉଚିତ ଏହା ସହିତ ଆମ ପରିବେଶକୁ ଆମେ ପ୍ରଦୂଷଣ ନକରି ଯେମିତି ଆମ ପରିବେଶ ସୁସ୍ଥ ରହିବ ଏବଂ ସୁରକ୍ଷିତ ରହିବ ଏବଂ ତା' ସହିତ କେମିତି ପରିଷ୍କାର ରହିବ ସେଥିପାଇଁ ଆମେ ଧ୍ୟାନ ଦେବା ଉଚିତ ଏବଂ କାର୍ଯ୍ୟ କରିବା ଉଚିତ